କୋଭିଡ୍ ନାଇଣ୍ଟିନ୍ ମହାମାରୀ ସମୟରେ ଆମ ଅଞ୍ଚଳର ସ୍ଥିତି ବି ବହୁତ ଖରାପ ଥିଲା ସମ୍ବଳର ବି ବହୁତ ଅସୁବିଧା ହେଲା କାହିଁକିନା ଲୋକମାନେ ବାହାରକୁ ଯାଆନ୍ତି ନା କାମ କରିବା ପାଇଁ ସେମାନେ ଆଉ ଘରକୁ ପଳାଇ ଆସିଲେ ସେହି ଡରରେ କୋଭିଡ୍ ଡରରେ ତ ପଇସା ପତ୍ର ବହୁତ କମିଗଲା ଖାଇବା ପିଇବା ବହୁତ ବି ଅସୁବିଧା ହେଲା ବହୁତ କଷ୍ଟରେ ରହିଲେ ହେଲେ ବି କୋଭିଡ୍ ଗଲାନାହିଁ ସରକାର ଯାହା ଯାହାବି ଟିକିଏ କ'ଣ ସାହାଯ୍ୟ ସହଯୋଗ କଲେ ହେଲେବି ସେଇଟା କେତେ ଦିନ ପାଇଁ ପଇସା ତ ଦରକାର ନା ଯାହା ହେଲେ ବି ପଇସା ପତ୍ରର ବହୁତ ଅସୁବିଧା ହେଲା ଆଉ ଲୋକମାନେ ଏମିତିକି ଥଣ୍ଡା କି ଜ୍ୱର ହେଲେ ବି କୋଭିଡ୍ ଡରରେ ସେମାନେ ହସ୍ପିଟାଲ ବି ଯାଆନ୍ତି ନାହିଁ ସେଥିପାଇଁ ବହୁତ ଲୋକ ମାନେ ମରି ବି ଗଲେ ତାଙ୍କୁ କ'ଣ ହୋଇଥିଲା କ'ଣ ନାହିଁ ସେଇଟା ବି ଜାଣି ପାରିଲେନାହିଁ ଆଉ ପୋଲିସ୍ ବି ଆସିକି ଘରକୁ ବହୁତ ମାନେ ଘରୁ କୁଆଡ଼େ ଯିବା ପାଇଁ ମନା କରୁଥିଲେ ସାନିଟାଇଜର ହାତରେ ଲଗାଇବା ପାଇଁ କହୁଥିଲେ ମାସ୍କ ପିନ୍ଧିବା ପାଇଁ କହୁଥିଲେ ବହୁତ କିଛି ଯତ୍ନବାନ ହେବା ପାଇଁ କହିଲେ ସେସବୁ ହେଲା ହେଲେ କ'ଣ ମାନେ ସମ୍ବଳର ଏତେ ଅଭାବ ହେଲା ଯେ ମାନେ ଖାଇବା ପାଇଁ ବି ବହୁତ କଷ୍ଟ ମାନେ ଖାଇବା ପାଇଁ ବି କିଏ କାହାକୁ ମିଳିଲା ତ କାହାକୁ ମିଳିଲା ନାହିଁ କୋଭିଡ୍ କୋଭିଡ୍ ନାଇଣ୍ଟିନ୍ କିନ୍ତୁ ବହୁତ କିଛି ଅସୁବିଧା ହୋଇଛି